ହ୍ୟାଲୋ ମର୍ଣ୍ଣିଂ ମର୍ଣ୍ଣିଂ ଇଲେକ୍ସନ୍ ଖେଟଲା ଭଲ୍ ଏକା ଦୁଇଦିନ୍ ଗଲେ ତ ଭୋଟ୍ କେନ୍ତା କରୁ ହଏ କେନ୍ତି କର୍ବା ହେଲେ ଏବେ ତ ବି ଜେ ଡ଼ି କହୁଚେ ମୋତେ ଦିଅ ହେଁ କହରେ ଶୁଣୁଛେ ମୋତେ ଦିଅ ବି ଜେ ପି କହୁଛେ ମୋତେ ଦିଅ ଆମେ ଦେବା କାହାକୁ ଭାଇ ହଏ ହେଁ ଘର ଦେବି ଘର ଦେବି ଘର ନାଇଁ ଏଁ କେ ଇଟା ଦେବି ଏଟା ଦେବି ଏଇଟା ଦେବି ଖାଲି ଆଏଲେ କଥା କହି ପଳାଇଲେ ଜିତେଇଦେଲୁ ବଟ୍ କର୍ମ ବି ଦେଖେଇଲେ ନାଇଁ

ହଏ ହଏ ଏଇ ବର୍ଷ ସରକାର୍କୁ ପୁରା ଚେଞ୍ଜ କରବାର୍ ଅଛି ଏକ ନୂଆ ଲୁକ୍କୁ ଦେବାର୍ ଅଛି ଆମେ ତାହାକୁ ଜିତେଇବା ଯିଏ ଆମର୍ ପାଇଁ କିଛି କରବ ନାଇଁ ତ ଗଲା ଥର ପରା କଥାରେ ଏକା ସବୁ ଜିତ୍ ଦେଇ ପଳେଇଲା ପରା

କିଛି ନାହିଁ କିଛି ନାହିଁ ସବୁର କଥାରେ ଏକା ବାଣ୍ ମାରୁଛନ୍ତି କାମରେ ନାଇଁ କ'ଣ କରବା

ହଏ ସେଇଟା ଦେବା ତ କାହାକୁ ତ ଜାଣି ହେଉନାଇଁ କିଏ ଭଲ୍ ନେତା କିଏ ଚୋର ଜଣା ପଡ଼ୁନେଇଁ ତାକୁ ଆଗେ ଥର ତ ଚେଞ୍ଜ କରବାର୍ ଅଛି ଗଲା ଥର ତ ଦେଇଥିଲୁ ସେ ତ କିଛି କଲା ନେଇଁ ଆଁ ଏଥର ଚେଞ୍ଜ୍ କରବାକୁ ପଡ଼ବ ଇଥର ହାତ୍ ଥିଲେ ଏକା ନାଇଁ ମୁଇଁ କହେବା କଥା ହାତ୍ ଥିଲେ ଏକା ଭାତ୍ ଖାଏବା ଆର୍ ବାବୁ ବଲଲା ପରା ହେଇଗଲା ଗଲାଥର ହାତ୍ କାଟିଦେଲୁ ବଲିକରି ଭାତ୍ ମିଲଲା ନାଁ ଶାଗ୍ ମିଲଲା ନାଁ କିଟା ମିଳିଲା ହଁ ହଏ ଆମେ ଏକା ବୁଝେଇବା ଏବେ ତାଙ୍କେତ ବଡ଼ ନେତା ମାନେ ତାଙ୍କେ କୁଆଡ଼େ ଜାଣି ନାହାନ୍ତି ତାଙ୍କୁ ଏଁ ଯେଉଁଠି ଭୋଟ୍ ଦଉଛୁ ତା ରେଇ ସେଟା ଶିଖେଇବାର ଅଛି ଏବେ ତ ସବୁ ଚେଞ୍ଜ ହେଇଗଲା ହଁ ବିଭିନ୍ନ ହଁ ହଉ ତିନ୍ ପନ୍ଦର କେ କାଟ୍ ଦେବାଟା କିରେ